ପୃଥିବୀର ମୁଖ୍ୟତଃ ପାଞ୍ଚଟି ଭୂତ ମଧ୍ୟରୁ ଜଳକୁ ଆମେ ଅଧିକରୁ ଅଧିକ ପ୍ରୋତ୍ସାହନ ଦେଇଥାଉଁ କାରଣ ଜଳ ବିନା କୌଣସି ଜୀବଟିଏ ବଞ୍ଚିପାରିବ ନାହିଁ ଜଳ ବହୁନେ ଜୀବନ ନାସ୍ତି ଜଳ ଅଳ୍ପକେ ଜୀବନ ନାସ୍ତି ତେଣୁକରି ଜଳ ଯେଉଁଟାରେ ଅଧିକରୁ ଅଧିକ ମାତ୍ରାରେ ହୋଇଥାଏ ବହୁତ ଲୋକ ବୁଡ଼ି ତା ଦେହରେ ଇଏ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି ଜଳ ବି ଯେଉଁଠି ନଥାଏ ମରୁଡ଼ି ହୋଇଯାଏ ବହୁ ଲୋକ ବି ତାହା କାରଣରୁ ମୃତ୍ୟୁବରଣ କରନ୍ତି ତେଣୁକରି ଜଳକୁ ଆମ୍ଭେମାନେ ଏକ ବିଶେଷ ବିଶେଷ ରୁ ବିଶେଷ ଧାର୍ଯ୍ୟକାରଣ କରିବା ଜରୁରୀ କିଭଳି ଜଳକୁ ପ୍ରଦୂଷଣ କରାଯାଇପାରୁଛି ତା ରୁ ମୁକାବିଲା କରି ତାକୁ ରୋକିବା ଏବଂ ବିଗତ ଦିନ ମାନଙ୍କରେ କିଭଳି ଜଳକୁ ପ୍ରଦୂଷଣ କରି ଆମ୍ଭେ ମାନ ଆମ୍ଭେ ଆମ ଭବିଷ୍ୟତ ପାଇଁ ଜଳକୁ ସାଇତିକିରି ରଖିପାରିବା ସେହିଗୁଡ଼ିକୁ ଜଳ ପ୍ରଦୂଷଣରୁ ରଖିପାରିବା ଏବଂ ସରକାରଙ୍କ ଆଗରେ ବିଭିନ୍ନ ପଦକ୍ଷେପ ମାନ ତଶାଯାଇ ପାରିବା କରି ଜଳକୁ ରୋକିବା ଏବଂ ଜଳର ବିଭିନ୍ନ ସମସ୍ୟା ଯାହା ମାଛ ଧରା ହେଉ କିମ୍ବା ଜଳରେ କୌଣସି ଆବର୍ଜନା ଜିନିଷ ପକାଇ ହେଉ କିମ୍ବା ସଫେଇ କାର୍ଯ୍ୟ ହେଉ କିମ୍ବା ଜଳରେ ବିଭିନ୍ନ କାର୍ଯ୍ୟ ଯାହାଦ୍ୱାରା ଜଳ ପ୍ରଦୂଷଣ ହେଉଛି ତାହାଠାରୁ ଆମେ ଜଳକୁ ମୁକାବିଲା କରି ବିଭିନ୍ନ କାର୍ଯ୍ୟକ୍ରମ ପ୍ରଣାଳୀରେ ଜଳ ପ୍ରଦୂଷଣ ରୋକିବା ବିଗତ ଦିନ ମାନଙ୍କରେ ବିଭିନ୍ନ ପରିବର୍ତ୍ତନ ଆମେ ଆଣିପାରିବା ଯାହାକୁ ଆମେ ଜଳ ପ୍ରଦୂଷଣ ରୋକାଯାଇ ପାରିବା କରିପାରିବା